ହ୍ୟାଲୋ ମ୍ୟାମ୍ ନମସ୍କାର ମୁଁ ମ୍ୟାଡ଼ାମ୍ ମୁଁ ରାଜଲକ୍ଷ୍ମୀ କହୁଛି ମ୍ୟାଡ଼ାମ୍ କ'ଣ କହୁଥିଲି କହିଲେ ଏଇ ଯେଉଁ ଆମର ରାଜନୀତିଆ ଦଳମାନେ ସବୁ ସ୍କୁଲ୍ରେ କ୍ୟାମ୍ପସ୍ ଭିତରେ ଆସିକି ସବୁବେଳେ ନିଶା ପାଣି କଲେଣି ସବୁବେଳେ ମୁଁ ବି ବାରମ୍ବାର ବିରୋଧ କରୁଛି ସେମାନେ ତଥାପି ମୋ କଥା ଶୁଣୁନାହାନ୍ତି ତାପରେ ଆମର ସ୍କୁଲ୍ କ୍ୟାମ୍ପସ୍ ଭିତରେ ଆସିକି ଫିଲ୍ଡରେ ରାତି ଅଧରେ ବୋଧେ ଫିଷ୍ଟ୍ ପିଷ୍ଟ୍ କରୁଛନ୍ତି ମଦ ବୋତଲ ଏସବୁ ବିଭିନ୍ନପ୍ରକାରର ସବୁ ଆଉ ପକାଉଛନ୍ତି ଏଇ କ୍ୟାମ୍ପସ୍ ଭିତରେ ସ୍କୁଲ୍ ବାରଣ୍ଡାରେ ଏସବୁ ପକିଆପକି କରୁଛନ୍ତି ପିଲାମାନେ ଏସବୁ ଜିନିଷରୁ କ'ଣ ଶିଖିବେ କହିଲେ ବୁଝିବ ବୋଲି ହେଲେ ଏମିତି ଲୋକମାନେ କ'ଣ ଦଳୀୟ ଲୋକମାନେ କ'ଣ ଏଠି ଏ ଯେଉଁ ଆମର ଯେଉଁ ଆମର ନେତାମାନେ ଏଇ ନେତାମାନେ ଫିଷ୍ଟ କରିବେ ବୋଲି କ'ଣ ସ୍କୁଲ୍ କ୍ୟାମ୍ପସ୍ ଭିତରେ ଆସିକି ଫିଷ୍ଟ୍ କରିବେ ତାଙ୍କୁ ଅଲଗା ଜାଗା ଇଏ କରୁନି ସେମାନେ ତ ଜାଣିବା କଥା ପିଲାମାନଙ୍କ ଉପରେ ଏସବୁ ଜିନିଷର ପ୍ରଭାବ ପଡ଼ୁଛି ଏସବୁ ଜିନିଷ ତ ସେମାନେ କ'ଣ ଆଉ ଏସବୁ ଆପଣଙ୍କୁ ତ ମୁଁ ବହୁତଥର ବି କମ୍ପ୍ଲେନ୍ ଦେଲିଣି ଆପଣ ଟିକିଏ ଏ ବିଷୟରେ ନ ବୁଝିଲେ ପିଲାମାନେ ବି ସେଇ ଜିନିଷ ଆଉ ବଏଜ୍ ପିଲାମାନେ ଏସବୁ ଜିନିଷରେ ପ୍ରଭାବିତ ହେଇ ହେଇ ଯାଉଛନ୍ତି ନା ଆଉ ମୁଁ ଗୋଟିଏ କାମ କରିବା ଆପଣ ନିଜେ କମ୍ପ୍ଲେନ୍ ଦିଅନ୍ତୁ ନହେଲେ ଆମେ ସବୁ ଶିକ୍ଷକ ମାନେ ସମସ୍ତେ ମିଶିକି ଆଉ ଆପଣ ବି ଆମକୁ ଟିକିଏ ସହଯୋଗ କରିବେ ଆମେ ଟିକିଏ ଏମଏଲଏଙ୍କ ପାଖକୁ ଗଲେ ତାଙ୍କ ଉପରେ ଟିକିଏ ତାଙ୍କୁ ପ୍ରେସର୍ ନ ଦେଲେ ହବନି ଆଉ ମୁଁ ଆପଣଙ୍କୁ ଏ ସବୁ ବିଷୟରେ ଅଭିଯୋଗ ବହୁତଥର କଲିଣି ଲାଷ୍ଟକୁ ମୁଁ ଭାବୁଛିକି ଆପଣ ଗୋଟିଏ ଲିଖିତ ଅଭିଯୋଗ କରନ୍ତୁ ନେଇକି ଏ ଏଠି ଏମଏଲଏଙ୍କ ପାଖରେ ଆପଣ କହିବେ ଯଦି ବି ମୁଁ ଆପଣଙ୍କୁ ସବୁଥିରେ ସହଯୋଗ କରିବାକୁ ରାଜି ଅଛି ପିଲା ଆମର ସୁରକ୍ଷିତ ରହିବା ଦରକାର ପିଲା ଆମର ସବୁ କୁସଂସ୍କାର ଶିଖି ଯାଉଛନ୍ତି ନା ଆଜ୍ଞା ସେ ଏଇସବୁ ଜିନିଷରେ ମୁଁ ଆପଣଙ୍କ ସାହାଯ୍ୟ ମାଗୁଛି ତାପରେ ଆମର ମିନତି ଗୁରୁମା ହେରିକା ତାପରେ ପ୍ରମିଳା ଗୁରୁମା ହେକା ଏମାନେ ମଧ୍ୟ ମୋତେ କହିଥିଲେ ଏମାନଙ୍କ ସାଙ୍ଗରେ ମୁଁ ଏ ବିଷୟରେ ବି ଆଲୋଚନା କରିଛି ସେମାନେ କହିଲେ କି ତମେ ବଡ଼ ମିସ୍ଙ୍କ ସାଙ୍ଗରେ କଥା ହୁଅ ଆଉ ମିସ୍ଙ୍କ ସାଙ୍ଗରେ କଥା ହେଲାପରେ ଯାହା ସିଏ କହୁଛନ୍ତି ଯାହା କହିବେ ଆମେ ସେଇ ଅନୁସାରେ କରିବା ଆଉ ମୋତେ ଏଇଆ କହିଲେ ମୁଁ କହିଲି ହଉ

ହ ହଉ ତାହେଲେ ଆପଣ ଯଦି ଏକଥା କହୁଛନ୍ତି ତାହେଲେ ସେଇଆ କରିବା ଆଉ ହଁ ଆପଣ ଏକା ଯିବେନା ଆମେ ଆପଣଙ୍କ ସାଙ୍ଗରେ ଯିବୁ ହ ହଉ ହଉ ତାହେଲେ ମ୍ୟାଡ଼ାମ୍ ରଖୁଛି ତାହେଲେ ପ୍ରଣାମ୍